ନାଇଁ ଆଜିକାଲି ଦୁନିଆରେ ବହୁତ ଚେଞ୍ଜ ହେଇଗଲାଣି ଆଗ ଅପେକ୍ଷା ଲୋକମାନେ ଆଗରୁ ବହୁତ ଅସୁବିଧାର ସମ୍ମୁଖୀନ ହଉଥିଲେ ଚାଷ ଏବେ ସମସ୍ୟା ଗୁଡ଼ିକ ଧୀରେ ଧୀରେ ଇଏ ହେଲାଣି ଚାଷୀ ଉପରେ ବି ବହୁତ ସିଷ୍ଟମ ଚେଞ୍ଜ ହେଇଗଲାଣି ଲୋକ ଭଲ ଭଲ ଚାଷ କରୁଛନ୍ତି ଉପକରଣ ସାହାଯ୍ୟରେ ଆଉ ଜଳ ମଧ୍ୟ ସ୍ୱଚ୍ଛ ଆଗେ ଆ ଯେମିତି ସ୍ୱଚ୍ଛ ଜଳ ପିଆ ପାଇଁ ମିଳୁନଥିଲା ଏବେ ବହୁତ ପ୍ରକାର ମାନେ ଆକ୍ୱାଗାର୍ଡ଼ ଏଗୁଡ଼ା ସବୁ ଲାଗିଲାଣି ସ୍ୱାସ୍ଥ୍ୟ ସେବା ମଧ୍ୟ ଉନ୍ନତ ଚାଲିଛି ଆଗରୁ ହଇଜା ବିମାରୀ ହେଲେ ଗାଁ ଗୁଡ଼ା ଗୋଟେ ଗୋଟେ ପୁରା ଇଏ ହେଇଯାଉଥିଲା ଏବେ ସେଥିରୁ ବହୁତ ଲୋକ ତ୍ରାହି ପାଉଚନ୍ତି ମେଡ଼ିକାଲ ଗୁଡ଼ିକରେ ସୁବିଧା ବହୁତ ହେଇଗଲାଣି ଆଗ ଅପେକ୍ଷା ଉନ୍ନତ ଧରଣର ସବୁ ସ୍ୱାସ୍ଥ୍ୟ ସେବା ଚାଲିଚି ଲୋକଗୁଡ଼ା ବହୁତ ଖୁସିରେ ଯାଉଛନ୍ତି ଆମର ମେଡ଼ିକାଲକୁ ଆଗ ଅପେକ୍ଷା ବହୁତ ଭଲରେ ଚାଲିଛି ଡକ୍ଟର ଫକ୍ଟରମାନଙ୍କର ବି ସୁବିଧା ଇଏ ଏମତି କି ଆଗ ଅପେକ୍ଷା ସବୁ ଭଲ ବାସ୍ତବ ଦୁନିଆରେ ସବୁ ଉନ୍ନତ ଧରଣର ଚାଲିଛି ଆଉ